ଆମ ଏଠିକାର ସବୁ ମତ୍ସଜିବୀମାନେ ଏକାଠି ରହୁ ମାଛ ଧରିବା ପାଇଁ ସବୁ ନଦୀ ଯାଉ ଗଡ଼ିଆରେ ଯାଉ ମାଛ ଧରିବା ପାଇଁ ସମସ୍ତେ ଏକତ୍ର ଯାଉ ଜାଲ ନଉ ମାଛ ଧରିବା ପାଇଁ ଆଉ ନଦୀକି ଗଲେ ବଇଁଶୀ କଣ୍ଟା ନେଇକି ଯାଉ ଜିଆ ନଉ ଆଉ ଆମ ମଇଦା ଅଠା ଅଠା ଗୁଲି କରି ପକଉ ଚିଙ୍ଗୁଡ଼ି ଧରୁ ସମ୍ପ୍ରଦାୟ ପାଳନ ଆମେ ସମ୍ପ୍ରଦାୟ ପାଳନ କରୁ ପର୍ବପର୍ବାଣି ଗୁଡ଼ିକ ମାଛ ଭଲ ଖାଉ ମାଛ ବି ଭଲ ଲାଗେ ଏଇଠି ସମ୍ପ୍ରଦାୟ ଲୋକ ସମସ୍ତେ ନିଜ ଭାଇ ଭାଇ ଭିତରେ ସମ୍ପ୍ରଦାୟ ରହୁ ଆମେ ସାଙ୍ଗ ହେଇକି ସମସ୍ତେ ଏକତ ରହୁ ସୁବିଧା ଅସୁବିଧା ବିପଦ ବେଳେ ମେଡ଼ିକାଲ କେସେ ମେଡ଼ିକାଲ ଯେଉଁ ଅସୁବିଧା ହେଲେ ମେଡ଼ିକାଲ ନବା ଆଣିବା କରୁ ଗାଡ଼ିକି ତାକୁ ଆମ୍ବୁଲାନ୍ସବି ଡ଼ାକୁ ସମସ୍ତେ ଭାଇ ଭାଇ ଚାରା ଦେଇକି ସମ୍ପର୍କ କଟୁ ଆଉ ଝଗଡ଼ା ଝାଣ୍ଟି ନାହିଁ ସମସ୍ତେ ଭଲରେ ରହୁ ସମସ୍ତେ ବିପଦ ଅପଦ ସମସ୍ତେ ଠିଆ ହୁଅନ୍ତି ଭାଇମାନେ ଆମ ମଛଜୀବୀମାନେ ଯାତ୍ରୀଗୋଷ୍ଠୀ ଆମର ଏଇଠି ସବୁ ସମାନ ଆମେ କେହି କେହି ଭାଇଚାରା ହେଇ ବସିବ ନଦୀନାଳ ହଉ ଯେଉଁଠି ହଉ ଯେଉଁଠି ଯାଉ ସମସ୍ତେ ଏକତ୍ର ହେଇକି ଡାକଡୁକି ହେଇଯାଉ ସମସ୍ତେ ଧରୁ ଗଡ଼ିଆ ପୋଖରୀ ମାଛ ଧରୁ ଜାଲ ଟାଣୁ ଜାଲ ଟାଣୁ ନଦୀରେ ଯାଇକି ପାଣି ବନ୍ଦ ହେଇକି ମାଛ ଧରୁ ଭଲ ମାଛ ବାହାରେ ସେଇଟା ଜୀବିକା ଆମର ଜୀବିକା ଆମର ସେଇଟା ପେଟ ପୋଷଣ କରୁ ବଜାରରେ ଆଣି ବିକୁ ଭଲ ରେଟ୍ ବି ଯାଏ ମାଛ ଯେଉଁ ପଇସା ଦୁଇ ପଇସା ପାଉ ଘର ପରିବାର ଚଳେ ଛୁଆ ପାଠ ପଢ଼ନ୍ତି ଆଉ ଖାଦ୍ୟ ଆମ ସବୁ ଇଏ କରୁ ତ ସେଇ ସାମ୍ ଜିନିଷପତ୍ର ଆମେ ବଜାରରୁ କିଣିକି ଆଣୁ ଦର ଦାମ୍ ତ ଉଚ୍ଚା ରହୁଛି ଯାହା ଦିନକୁ ଯାହା ସକାଳୁ ବୋତା ଯାଉ ମାଛ ଆମେ ଧରୁ ଧରିକି ଜୀବିକା ନଦୀ ହଉ କିମ୍ବା ପୋଖରୀ ହଉ ଧରିକି ଆସୁ ତାପରେ ଆମେମାନେ ସବୁ ମାଛ ଚାଷ କରି କରୁ ଆଉ ଯାହା ପରିବାର ଭିତରେ ଆମକୁ ଯେତିକି ପଇସା ଯାହା ହୁଏ ଛୁଆ ପାଠ ପଢ଼ନ୍ତି ବନ୍ଧୁବାନ୍ଧବ ଯାଉଁ ପର୍ବପର୍ବାଣିରେ ନୂଆ ଡ୍ରେସ ପତ୍ର ସବୁ ଛୁଆଙ୍କର ଆସେ ଏମିତି କରୁ ଆଉ